ଆଜି ସାତଟାରେ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ତାଙ୍କୁ କହିଥିଲି ଆଠଟାରେ ଆସିବାକୁ ଓ ହେଲେ ସେ ଆଠଟା ତିରିଶି ଆଠଟା ତିରିଶି ହେଲାଣି ଏବେ ପର୍ଯ୍ୟନ୍ତ ଆସି ନାହିଁ ମୋତେ ବହୁତ ଜରୁରୀ କାମ ଥିବାରୁ ଦୂର ଜାଗାକୁ ଯିବା ପାଇଁ ପଡ଼ିବ ମୁଁ ଯଦି ଠିକ୍ ସମୟରେ ନଯାଏ ତେବେ ମୋର ବହୁତ ବଡ଼ କ୍ଷତି ହେବ ତେଣୁ ମୁଁ ମୋ ପାଖକୁ ବହୁତ ଫୋନ୍ ଆସିଲାଣି ମୁଁ ଆଉ ଆପଣଙ୍କ କ୍ୟାବ୍କୁ ଅପେକ୍ଷା କରିବାରୁ କରିପାରିବି ନାହିଁ ମୋତେ ଏବେ ଏବେ ହିଁ ଯିବାକୁ ପଡ଼ିବ ତେଣୁ ମୁଁ ଆପଣଙ୍କ କ୍ୟାବ୍କୁ ବାତିଲି କରୁ କରୁଛି ଆପଣ ଆଉ ଆସିବେ ନାହିଁ ମୁଁ ଏବେ ଏଠାରୁ ଆଉ ଏବଂ କ୍ୟାବ୍ ଧରି ଯାଉଛି ତେଣୁ ଆପଣଙ୍କୁ କ୍ୟାବ୍କୁ ମୁଁ ବାତିଲି କରୁ କରୁଛିି ଆପଣ ଆଉ ଆସନ୍ତୁ ନାହିଁ ଆପଣଙ୍କ ପାଇଁ ମୋର ବହୁତ ବଡ଼ କାମୁଟା ଆଜି ନଷ୍ଟ ହୋଇଯିବ ତେଣୁ ମୁଁ ଆଉ ଗୋଟିଏ କ୍ୟାବ୍ ନେଇ ଏଠାରୁ ଯାଉଛି